ହଁ ମୁଁ କହିପାରିବି ସଂଖ୍ୟା ପାଞ୍ଚଟି ହେଲା ଦଶରୁ ଦଶଲକ୍ଷ ଭିତରେ ସଂଖ୍ୟା ହେଲା ନଅଶହ ଅନେଶ୍ୱତ ଏଗାରଶହ ଏଗାର ଦୁଇଶହ ବତିଶ ତିନିଶ ଚଉରାଳିଶ ତିନିଶହ ପଞ୍ଚାନବେ